ଆମର ବ୍ରହ୍ମପୁର ପାଖରେ ଆମର ମହୁରୀ କାଳୁଆ ମନ୍ଦିର ଅଛି ସେଇ ମନ୍ଦିର ପର୍ବପର୍ବାଣି ଭଲ ଆଡ଼ମ୍ବରରେ ହୁଏ ଏବଂ ସେଥିରେ ସାଂସ୍କୃତିକ ଏବଂ ପରମ୍ପରା ସହିତ କାର୍ଯ୍ୟକ୍ରମ ସବୁ କରିଥାଉଁ ମହୁରୀ କାଳୁଆ ପୂଜା ଆମର ଦଶହରା ନବରାତ୍ରିରେ ଭଲ ପାଳନ ହୁଏ ନଅ ଦିନ ସେଠି ଦୀପ ଲାଗେ ଏବଂ ଲୋକଙ୍କର ଭିଡ଼ ବି ହୁଏ ଠାକୁର ଠାକୁରାଣୀଙ୍କୁ ଆମେ ଦର୍ଶନ କରୁ ଏବଂ ସେଠି ବଡ଼ ଧରଣର ଆମର ପୂଜା ଭଲ ହୁଏ ଆମର ନାଟ ସାଂସ୍କୃତିକ ନାଟ ଏବଂ କୀର୍ତ୍ତନ ମୃଦୁଙ୍ଗ ଏହି ପ୍ରକାର ହରେକୃଷ୍ଣ ହରେରାମ ବି ଭଜନ ସେଠି ହୁଏ ଆମ୍ଭେ ସମସ୍ତେ ନଅ ଦିନ ଏବଂ ଦଶ ଦିନ ଦଶହରା ଦିନ ବି ବଡ଼ ପୂଜା ବି ହୁଏ ସେଠାରେ ବହୁତ ଲୋକ କମ୍ ସେ କମ୍ ଦୁଇଶହ ତିନିଶହ ଗାଁର ବସ୍ତି ଲୋକ ଆସନ୍ତି ସେଠି ମେଳା ମହୋତ୍ସବ ହୁଏ ଏବଂ ବହୁତ ଆମକୁ ଖୁସି ଲାଗେ ସେଇଠିର ପରିବେଶ ଏବଂ ମହୁରୀ କାଳୁଆ ଗୋଟେ ଜଙ୍ଗଲ ପାଖରେ ଠାକୁରାଣୀ ଆମର ଅଛନ୍ତି ଜଙ୍ଗଲ ତାକୁ ଆମର ସରକାରଙ୍କ ତରଫରୁ ସେ ଜାଗାରେ ପାର୍କର ସୁବିଧା ଅଛି ଆଉ ଆମର ପାଣିର ବନ୍ଦୋବସ୍ତ ବି ବହୁତ ଭଲ ଅଛି ସେଠି ଆମେ ଯାଉ ଆମର ଜାନୁଆରୀ ଫାର୍ଷ୍ଟ ପିକ୍ନିକ୍ କରିବାକୁ ବି ଯାଉ ଏଠାରେ ପର୍ଯ୍ୟଟନ ସ୍ଥଳ ବହୁତ ବଢ଼ିଆ ବର୍ତ୍ତମାନ ବ୍ରହ୍ମପୁରରୁ କମ୍ ସେ କମ୍ ପଚିଶ କିଲୋମିଟର ଦୂରରେ ଏହି ମହୁରୀ କାଳୁଆ ଅବସ୍ଥିତ ଏହି ମହୁରୀ କାଳୁଆର ପର୍ବପର୍ବାଣୀ ଆମକୁ ବହୁତ ଖୁସି ଲାଗେ ଏବଂ ଆମର ଶହ ଶହ ଗାଁର ଲୋକ ସମସ୍ତେ ଯାଇ ସେଠାରେ ଆମେ ପୂଜା ଅର୍ଚ୍ଚନା କରି ଆମେ ମା'ଙ୍କୁ ସେଇଦିନ ପୂଜା କରି ଧୂପ ଲଗାଇ ଏବଂ ଆମେ ଠାକୁରାଣୀ ଠୁ ଆଶୀର୍ବାଦ ଧରି ଆସୁ ଏଇ ବର୍ଷର ଶୁଭକାମନା ପାଇଁ ଆମେ ଠାକୁରଙ୍କ ପାଖରେ ଆମେ ଅନୁରୋଧ କରୁ ଆମକୁ ବହୁତ ଖୁସି ଲାଗେ